ବର୍ଷ ବର୍ଷ ଧରି ଭାରତୀୟ ମନୋରଞ୍ଜନ ଶିଳ୍ପଗୁଡ଼ିକ ରେଡ଼ିଓ ଟେଲିଭିଜନ ମୋବାଇଲ ଯାତ୍ରା ଅପେରା ନାଟକ ଆଦି ମାଧ୍ୟମରେ ବିକଶିତ ହୋଇଛି ଏବଂ ଆମ ଦେଶର ସବୁଠାରୁ ଲୋକପ୍ରିୟ ମନୋରଞ୍ଜନର ମାଧ୍ୟମଗୁଡ଼ିକ ହେଲା ପାଲା ଦାସକାଠିଆ ଘୋଡ଼ାନାଚ ଦଣ୍ଡଯାତ୍ରା ରାମଲୀଳା ଆଦି ଇତ୍ୟାଦି ନାଟକ ଏହି ନାଟକ ମାଧ୍ୟମରେ ଲୋକେ ବହୁତ ଜ୍ଞାନ ଅର୍ଜନ କରିଥାନ୍ତି ଏବଂ ଭାରତର ଲୋକମାନେ ବହୁତ ମାତ୍ରାରେ ଖେଳ କୁସ୍ତି ଦୌଡ଼ ପ୍ରତିଯୋଗିତା କ୍ରିକେଟ୍ କବାଡ଼ି ଖୋଖୋ ଧାରାବାହିକ ଭଳି ଓଡ଼ିଆ ଚଳଚ୍ଚିତ୍ର ପୌରାଣିକ ନାଟକ କାହାଣୀ ରାମାୟଣ ମହାଭାରତ ଇତ୍ୟାଦି ଦେଖିବାକୁ ବହୁତ ପସନ୍ଦ କରନ୍ତି ଏବଂ ଆମର ମହାନ କାବ୍ୟ ଗ୍ରନ୍ଥ ମହାଭାରତ ରାମାୟଣର ଚରିତ୍ରକୁ ଲୋକମାନେ ଉପଭୋଗ କରନ୍ତି ଏବଂ ରାମଙ୍କର ଚରିତ୍ର ଉପରେ ସୀତାଙ୍କର ଚରିତ୍ର ଉପରେ ରାମ ସୀତାଙ୍କର ଲକ୍ଷଣ ଉପରେ ଲୋକମାନେ ବହୁତଟିଏ ଗୀତ ଭଜନ ରଚନା କରିଛନ୍ତି ଏବଂ ରାମଙ୍କ ବିଷୟରେ ମଧ୍ୟ ବହୁତଟିଏ ପୌରାଣିକ କଥା ମଧ୍ୟ ଲେଖାଯାଇଛି ସେଗୁଡ଼ିକୁ ଲୋକମାନେ କହିଥାନ୍ତି ଶୁଣିଥାନ୍ତି ଏବଂ ବହୁତ ଜ୍ଞାନ ଅର୍ଜନ କରିଥାନ୍ତି ଏବଂ ମହାଭାରତରୁ କୃଷ୍ଣଙ୍କର ମୁଖ୍ୟ ଭୂମିକା ଅଛି ମହାଭାରତରେ ଅର୍ଜୁନ ପଞ୍ଚୁ ପାଣ୍ଡବଙ୍କ ବିଷୟରେ ଲୋକମାନେ ଜ୍ଞାନ ଆହରଣ କରିଥାନ୍ତି ଏବଂ ମହାଭାରତ ବିଷୟରେ ମଧ୍ୟ ବହୁତଗୁଡ଼ିଏ ନାଟକ ଭଜନ ପୌରାଣିକ କଥା ଆଦି ଇତ୍ୟାଦି ବିଷୟ ବସ୍ତୁମାନ ଲେଖାଯାଇଛି ଲୋକମାନେ ବହୁତ ମାତ୍ରାରେ ଆମ ଓଡ଼ିଆ ଭାଷାରେ ଭାଗବତ ମହାଭାରତ ରାମାୟଣଗୁଡ଼ିକୁ ବହୁତ ଭଲପାଆନ୍ତି